ଆମ ପିଲାମାନଙ୍କୁ ଓଡ଼ିଆ ଭାଷା ଶିଖେଇବା ଗୁରୁତ୍ୱପୂର୍ଣ୍ଣ ହେଉଛି ଆମେ ଓଡ଼ିଶାରେ ରହୁଛୁ କିମ୍ବା ଆମକୁ ଘରଠୁ ବାହାରିଲେ ମଧ୍ୟ ଆମକୁ ଓଡ଼ିଆ କହିବାକୁ ପଡ଼ୁଛି ସେଥିପାଇଁ ଆମେ ଯୁଆଡ଼େ ବି ଗଲେ ଯେଉଁମାନଙ୍କ ସହିତ କଥା ହେଲେ ଆମକୁ ଓଡ଼ିଆରେ କଥା ହେବାକୁ ପଡ଼ୁଛି ଆମେ ଯଦି ପିଲାମାନଙ୍କୁ ଯଦି ଓଡ଼ିଆ ମିଡ଼ିୟମ ସ୍କୁଲରେ ନଦେବୁ ହେଲେ ଆମ ପିଲାମାନେ ବି ଓଡ଼ିଆ କିଛି କହିପାରିବେ ନାହିଁ କି ବୁଝିପାରିବେ ନାହିଁ ସେଥିପାଇଁ ଆମେ ପିଲାମାନଙ୍କୁ ଓଡ଼ିଆ ମିଡ଼ିୟମ ଇସ୍କୁଲରେ ଦେଉଛୁ ଆଉ ଆମ ଜାତୀୟ ଭାଷା ବି ଓଡ଼ିଆ ସେଥିପାଇଁ ଆମେ ପିଲାମାନଙ୍କୁ ଓଡ଼ିଆରେ ପାଠ ପଢ଼ାଉ ପା ଓଡ଼ିଆରେ କଥା ସମସ୍ତଙ୍କ ସହିତ ଶିଖାଉ ସେଥିପାଇଁ ଆମେ ଓଡ଼ିଆ ମିଡ଼ିୟମରେ ଇସ୍କୁଲକୁ ଆମେ ପିଲାମାନଙ୍କୁ ଦେଉଛୁ ଆମେ ଯଦି ଘରଠୁ କେଉଁଠୁ ଯିବା କେଉଁ ସାର୍ମାନଙ୍କ ସହିତ କଥା ହେବା ହେଲେ ସେଇମାନଙ୍କ ସହିତ ମଧ୍ୟ ଓଡ଼ିଆରେ କଥା ହେବାକୁ ପଡ଼ୁଛି ସେଥିପାଇଁ ଆମେ ପିଲାମାନଙ୍କୁ ଓଡ଼ିଆ ମିଡ଼ିୟମ ଇସ୍କୁଲରେ ଆମେ ଦେଉଛୁ ଯେ ଯେମିତି ଶିଖୁ ଓଡ଼ିଆ ସମସ୍ତଙ୍କ ସହିତ କହିପାରୁ ଆମକୁ ସେଇଟା ଦରକାର ସେତି ସେଥିପାଇଁ ଆମେ ଦଉଚନ୍ ଓଡ଼ିଆ ମିଡ଼ିୟମ୍ ଇସ୍କୁଲକୁ ଆମ ପିଲା ଛୁଆକୁ ଯେମିତିକି ଓଡ଼ିଆ ଶିଖିପାରୁ